ହଁ ହ୍ୟାଲୋ ଏ ଓଲା କମ୍ପାନିରୁ କଥା ହେଉଛ ତୁମ ଗାଡ଼ି ଗୋଟାଏ ମୁଁ ବୁକ୍ କରିଥିଲି ଏୟାର୍ପୋର୍ଟ୍ ଯିବା ପାଇଁ ଆଚ୍ଛା ତୁମ ଗାଡ଼ିକୁ ମୁଁ ଅଧଘଣ୍ଟା ହେଲାଣି ଅପେକ୍ଷା କରିଛି ଏପର୍ଯ୍ୟନ୍ତ ତୁମ ଗାଡ଼ି ପହଞ୍ଚିଲାନି ମୋର ଇଆଡ଼େ ଡ଼େରି ହେଲାଣି କ'ଣ କରିବି ମୋ ଫ୍ଲାଇଟ୍ ମିସ୍ ହେବ ଉଡ଼ାଜାହାଜଟି ଉଡ଼ାଣ ଧରିସାରିଲାଣି ଏବେ ମୋର ଯେତିକି ଖର୍ଚ୍ଚ ହୋଇଛି ଉଡ଼ାଜାହାଜର ଟିକେଟ୍ ସେସବୁ ପ୍ରାପ୍ୟ ତୁମେ ମୋତେ ଫେରସ୍ତ କରିବ ନହେଲେ ମୁଁ ତୁମ ନାଁରେ ଏଫ୍ ଆଇ ଆର୍ କରିବି ଥାନାରେ କମ୍ପଲେନ୍ କରିବି